ଆମ ଗାଁରେ ପା ଆମ ଅଞ୍ଚଳରେ ଏ ବିଭିନ୍ନ ପ୍ରକାର ଇଏ ସବୁ କାରୁକାର୍ଯ୍ୟ ଶିଳ୍ପମାନ ରହିଛି ଆଉ ବ୍ୟବସାୟ କହିଲେ ଆମ ଚାଷବାସ ହେଉଛି ପରିବାପତ୍ର ହେଉଛି ଏସବୁ ବ୍ୟବସାୟ ହେଉଛି ଚଣା ବାଦାମ ମହୁଲ ଆଉ ଏଇ ବାଇଗଣ ଟମାଟର୍ କଖାରୁ କାକୁଡ଼ି ଜହ୍ନି ଭେଣ୍ଡି ବିଭିନ୍ନ ପ୍ରକାରର ପନିପରିବା ଚାଷ କରାଯାଉଛି ଆଉ ଏହିସବୁ ଚାଷରୁ ଉତ୍ପାଦନ ହେଉଥିବା ପନିପରିବା ଫଳମୂଳ କୁ ନେଇ ବଜାରରେ ହାଟରେ ବିକ୍ରି ବ୍ୟବସାୟ କରାଯାଉଛି ଆଉ କପା ତୁଳା ଏସବୁ ଅମଳ କରି ହସ୍ତଶିଳ୍ପ ମାଧ୍ୟମରେ ଗଦି ତକିଆ ବିଛଣା ସାମଗ୍ରୀ ବିଭିନ୍ନ ପ୍ରକାରର ଖେଳଣା ମଧ୍ୟ ପ୍ରସ୍ତୁତ କରାଯାଉଛି ଆଉ ଆମ ଏଇ ଆଖପାଖ ଆଞ୍ଚଳରେ ଏଇସବୁ କାରୁକାର୍ଯ୍ୟ ତୁଳା କାରୁକାର୍ଯ୍ୟ ହସ୍ତଶିଳ୍ପମାନ ଅଛି ଆଉ ବେପାର ବେ ବ୍ୟବସାୟ କହିଲେ ବେପାର ବଣିଜ ଲୋକମାନେ କରିକି ଚାଷବାସରୁ ଯାହା ଉପୁଜଉଛନ୍ତି ଏଇସବୁକୁ ବ୍ୟବସାୟ କରି ସେଇଥିରୁ ଦୁଇ ପଇସା ଭଲ ବାହାରୁଛି ଲୋକମାନେ ସେମାନଙ୍କର ପରିବାରର ଭରଣ ପୋଷଣ କରିପାରୁଛନ୍ତି ଏବଂ ଚାଷବାସରେ ମଧ୍ୟ ସେଇ ପଇସାକୁ ବିନିଯୋଗ କରିପାରୁଛନ୍ତି